ହଁ ସାର୍ ଆପଣଙ୍କ ହସ୍ପିଟାଲ୍ ନାଁ କ'ଣ ହ୍ୟାଲୋ ହଁ ସାର୍ ସାର୍ ଆପଣ ହସ୍ପିଟାଲ୍ରେ ମାନେ ଅପରେସନ୍ର ସୁବିଧା ଅଛି ହଁ ସାର୍ ଆପଣଙ୍କ ଚିକିତ୍ସାଳୟ ପ୍ରାଇଭେଟ୍ ନାଁ ଗଭର୍ଣ୍ଣମେଣ୍ଟର ଗଭର୍ଣ୍ଣମେଣ୍ଟ ଟିକେ ତାହାଲେ ବି ଏସ କେ ୱାଇ ଯୋଜନା ଦ୍ୱାରା ଆପଣଙ୍କର ବି ଏସ କେ ୱାଇ କାର୍ଡ଼ ଦ୍ୱାରା ଆପଣଙ୍କର ଚିକିତ୍ସାଳୟରେ ହେଇପାରୁଥିବ ତ ଚିକିତ୍ସା ସୁବିଧାରେ ମୋର ଜଣେ ମାଉସୀ ପୁଅର ଅପରେସନ୍ ହୋଇଥିଲା ଓ ହେବ ବୋଲି କହୁଛି ତ ସେଥିପାଇଁ ଆପଣଙ୍କ ଚିକିତ୍ସାକୁ ମୁଁ ଯୋଗାଯୋଗ ଆପଣଙ୍କୁ ଆପଣଙ୍କ ଚିକିତ୍ସାଳୟରେ କ'ଣ କ'ଣ ସୁବିଧା ଆମକୁ ମିଳିପାରିବ ସେ ସୁବିଧା ସେ ସେ ବିଷୟରେ ଆମକୁ ଯୋଗାଯୋଗ କରି କହି ପାରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି ମୁଁ ଭାବୁଛି ଆପଣଙ୍କର ଚିକିତ୍ସାଳୟରେ କ'ଣ କ'ଣ ସୁବିଧା ମିଳିପାରିବ ହଁ ସାର୍ ଆପଣଙ୍କର ହସ୍ପିଟାଲ୍କୁ ସପ୍ତାହକୁ କି ଦୁଇ ସପ୍ତାହକୁ ଥରେ କୌଣସି ନୂଆ ଡାକ୍ଟର ଆସୁଛନ୍ତି କି ଅପରେସନ୍ କରିବା ପାଇଁ କି ରୋଗୀମାନଙ୍କୁ ଦେଖିବା ପାଇଁ ମୋର ଜଣେ ମାଉସୀ ପୁଅ ତାଙ୍କେ କ୍ୟାନସର ପେସେଣ୍ଟ ସେଥିପାଇଁ ତାଙ୍କ ପାଇଁ କୌଣସି ଚିକିତ୍ସା ରହିଛି କି ଆଉ ସେଇ ହିସାବରେ କହିଥିଲେ ଆହୁରି ଭଲ ହୋଇଥାନ୍ତା ହଁ ସାର୍ ଅପରେସନ୍ ବି ହବ ବା ସାର୍ ବେଡ଼୍ ଆଡ଼ମିଶନ୍ ହୋଇ ସାରିଲା ପରେ ବି ଏସ କେ ୱାଇ କାର୍ଡ଼ରେ ସେଇ ସୁବିଧା ଉପଲବ୍ଧ ହୋଇପାରିବ ତ ହଁ ଆପଣଙ୍କର ହସ୍ପିଟାଲ୍ରେ ଆପଣ ହସ୍ପିଟାଲ୍ ସେ ବି ଏସ କେ ୱାଇ କାର୍ଡ଼ ମାଧ୍ୟମରେ ମେଡ଼ିସିନ ଉପଲବ୍ଧ ହେଇପାରୁଥିବ ନା ମେଡ଼ିସିନ୍ ଆଣିବା ପାଇଁ କୌଣସି ଇଏ ପଡ଼ୁଛି ସାର୍ ଆପଣମାନଙ୍କର ସାର୍ ଆପଣ ହସ୍ପିଟାଲ୍ରେ ଜଣେ କ୍ୟାନସର ପେସେଣ୍ଟ୍ ଆଡ଼ମିଟ୍ ହେବା ପାଇଁ ଗୋଟେ ଦିନ ଗୋଟେ ଦିନ ଭିତରେ ହେଇଯିବ ନାଁ ଅଧିକ କ'ଣ ସମୟ ଲାଗିବ ହଁ ସାର୍ ଆଉ କ୍ୟାନ୍ସର୍ ପେସେଣ୍ଟ୍ ଆଡ଼ମିଟ୍ ହେଇ ସାରିଲା ପରେ ତା କେତେ ଦିନ ପରେ ଚିକିତ୍ସା ହୋଇ ପାରିବ କେତେ ଦିନ ତା'ର ଡ୍ୟୁରେସନ ଥାଉଛି ଟାଇମ୍ ଲାଇନ୍ କିନ୍ତୁ ସାର୍ ସ୍କାନ ମାନେ ଆଡ଼ମିଟ୍ ହେଇସାରିଲା ପରେ ସ୍କାନିଙ୍ଗ୍ ଫାନିଙ୍ଗ୍ ସବୁ ହବ କି ନାଁ ନାଁ ମାନେ ଆଡ଼ମିଟ୍ ପୂର୍ବରୁ ସ୍କାନିଙ୍ଗ୍ ହବ ସ୍କାନିଙ୍ଗ୍ ହେଇସାରିଲା ପରେ ରିପୋର୍ଟ ବାହାର କରିକିରି ମାନେ ଆଡ଼୍ମିଟ୍ କରିବେ ହଉ ସାର୍ ଫୋନ୍ କରି ମୁଁ